ମୁଁ ଗୋଟେ ପିଟର୍ ଇଂଲଣ୍ଡ ପ୍ୟାଣ୍ଟ ଆଣିଥିଲି ଯାହାର ଦାମ୍ ପଡ଼ିଥିଲା ମୋତେ ଦୁଇହଜାର ଟଙ୍କା କିନ୍ତୁ ସେ ପ୍ୟାଣ୍ଟ ଯେଉଁ ଆଣିଥିଲି ସେ ଛଆମାସ ଯାଇନି କିନ୍ତୁ ମୋ ପ୍ୟାଣ୍ଟ ପୂରା ଖରାପ ହେଇଗଲା ତା'ର ଚେନ୍ ମାନେ ଛିଡ଼ିଗଲା ବୋଟନ୍ ଫାଟିଗଲା ଆଉ ପ୍ୟାଣ୍ଟ ବି ଇଏ ଭଲ ପଡ଼ିଲାନି ରଫ୍ ରଫ୍ ହେଇଗଲା ତା କପଡ଼ା ଯାହାଫଳରେ ମୋ ପ୍ୟାଣ୍ଟଟା ଏତେ ଟଙ୍କା ଦେଇ ଆଣିଥିଲି ଏ ନଷ୍ଟ ହେଇଗଲା ମୋତେ ଲାଗୁଥିଲା ଯେ ପିଟର୍ ଇଂଲଣ୍ଡ ଠୁ ଆଉ ଟିକିଏ ଭଲ କମ୍ପାନୀବାଲା ଆଣିଥିଲେ ହେଇଥାନ୍ତା କିନ୍ତୁ ପିଟର୍ ଇଂଲଣ୍ଡ ଯେହେତୁ ମୁଁ ୟୁଜ୍ କରେ ବ୍ୟବହାର କରେ ମୁଁ ସେଇଠୁ ମୋତେ ସେଥିପାଇଁ ମୋତେ ପିଟର୍ ଇଂଲଣ୍ଡ ଆଣିବାକୁ ଇଚ୍ଛା ହେଲା କିନ୍ତୁ ପିଟର୍ ଇଂଲଣ୍ଡ ମୋତେ ନିରାଶ କଲା କମ୍ପାନୀ ଯେ ମୋ ପ୍ୟାଣ୍ଟଟା ବହୁତ ଖରାପ ପଡ଼ିଲା ମୁଁ ଭଲ ପ୍ୟାଣ୍ଟ ଭାବିକି ନା ଆଣିଥିଲି କିନ୍ତୁ ପ୍ୟାଣ୍ଟ ଛଅମାସ ମୁଁ ପିନ୍ଧିନି ପ୍ୟାଣ୍ଟ ଧୀରେ ଧୀରେ ଖରାପ ବି ଲାଗିଲା ଏବେ ପ୍ୟାଣ୍ଟ ପୂରା ଡ୍ୟାମେଜ୍ ହେଇଗଲାଣି ଯେମିତି ନଷ୍ଟ ହେଇଗଲାଣି ପ୍ୟାଣ୍ଟ ଯେ ତା'ଫଳରେ ପ୍ୟାଣ୍ଟଟା ମୁଁ ପିନ୍ଧିପାରୁନି କୁଆଡ଼େ ଯାଇପାରୁନି ମୋତେ ଲାଗୁଥିଲା ଯେ ମୋ ପ୍ୟାଣ୍ଟ ବହୁତ ଦିନ ଯିବ ଆଉ ଭଲ ପ୍ୟାଣ୍ଟଟା ପଡ଼ିଲା କିନ୍ତୁ ମୋ ଜିନ୍ସ ପ୍ୟାଣ୍ଟ ଭଲ ପଡ଼ିଲାନି ପୂରା ଖରାପ ପଡ଼ିଲା ସେଥିପାଇଁ ମୁଁ ଅତ୍ୟନ୍ତ ବହୁତ ଦୁଃଖ ଯେ ମୁଁ ଏତେ ଟଙ୍କା ଦେଇ ପ୍ୟାଣ୍ଟ ଆଣିଥିଲି ଯେ ମୋ ପ୍ୟାଣ୍ଟଟା ଭଲ ପଡ଼ିଲାନି